କୋଉଠିକି ଯିବେ ମନ୍ଦିର ଯିବେ ନା ପାର୍କ ଯିବେ ନା ବିଚ୍ ପାଖକୁ ମୁଁ ହୋଟେଲ୍ ସୁବିଧା ଟାଉନ୍ ଉପରେ ଆଉ ହୋଟେଲ୍ ସୁବିଧା କୋଉ ସେ ମନ୍ଦିର ପାଖରେ ନଥିବ କି ପାର୍କ ପାଖରେ ହୁଏତ ହୋଟେଲ୍ ନଥିବ ସେଠୁ ବୁଲି ଆସିକି ଆପଣ ମୋତେ ପାଞ୍ଚହଜାର ଟଙ୍କା ଦିଅନ୍ତୁ ମୁଁ ଆପଣଙ୍କୁ ସବୁ ଜାଗା ବୁଲିକି ସେଠି ସବୁ ଡିଟେଲ୍ସ ଦେଇଦେବି ଆପଣ ଆପଣ ଯୋଉଭଳି ଜାଗା ଦେଖିବାକୁ ଚାହିଁବେ ମୁଁ ସେଇଭଳି ଜାଗା ଆପଣଙ୍କୁ ଦେଖେଇବି ହଁ ପୁରୀରେ ଯିବେ ଯେ କିନ୍ତୁ ପୁରୀରେ ସେଠି କିଛି ଆଇଁଷ ଖାଇପାରିବେନି ପୁରୀରେ ଜଗନ୍ନାଥ ମନ୍ଦିର ଅଛି ଆଉ ପୁରୀରେ ଆଉ କୋଣାର୍କ ମନ୍ଦିର ଅଛି ଆମ ବାଲେଶ୍ୱରରେ ଇମାମି ମନ୍ଦିର ଓ ରହିବାପାଇଁ ମଧ୍ୟ ସୁବିଧା ଅଛି ଭଲ ଭଲ ହୋଟେଲ୍ ଅଛି ପୁରୀ ଜଗନ୍ନାଥ ଠାକୁରଙ୍କ ପାଇଁ ପ୍ରସିଦ୍ଧ ଅଛି ପୂରା ଓଡ଼ିଶା ଜଗନ୍ନାଥ ଠାକୁରଙ୍କ ଇଶାରାରେ ଚାଲନ୍ତି ଇମାମିରେ ଗୋଟେ ପ୍ରସାଦ ମିଳେ ଯୋଉଟାକି ଗୋଟେ ଛୋଟ ହାଣ୍ଡିରେ ମିଳେ ସେ ପ୍ରାସାଦଟି ଖାଇଦେବେ ଆପଣଙ୍କୁ ଅମୃତ ଭଳି ଲାଗିବ ନା ସତ ଆଜ୍ଞା ମୁଁ ସତ କହୁଛି ମୁଁ ମନଗଢ଼ା କାହିଁକି ମିଛ ସବୁ କହିବି ମୁଁ ଆପଣଙ୍କ ପାଖରୁ ପଇସା ନେଉଛି ସତକଥା କହିବାପାଇଁ ସତକଥା କହିବି ଇମାମିରେ ଗୋଟେ ମାଟିହାଣ୍ଡିର ଗୋଟେ ଛୋଟିଆ ମାଟିହାଣ୍ଡିର ଗୋଟେ ଏଇ ପ୍ରସାଦଟେ ମିଳେ ସେଟା ବହୁତ ଟେଷ୍ଟି ଲାଗେ

ଆପଣ ଯୋଉଥିରେ ଚାହିଁବେ ଆପଣ ଚାହିଁଲେ ବସ୍ରେ ଯାଇପାରିବେ ଆପଣ ଚାହିଁଲେ ଟ୍ରକ୍ ରେ ଯିବେ ଆପଣ ଚାହିଁଲେ ଟ୍ରେନ୍ରେ ଯିବେ ନହେନେ ସବୁଠୁ ବେଷ୍ଟ ହେବ ଏ ଯୋଉ ପର୍ସନାଲ୍ କ୍ୟାବ୍କୁ ବୁକିଙ୍ଗ କରିଦେବା ସେଇଥିରେ ଯିବା ଆପଣଙ୍କ ଇଚ୍ଛା ଯୋଉଠିକି ଯାଇପାରିବେ ଆପଣଙ୍କ ଇଚ୍ଛା ଯାହା କରିପାରିବେ ସେଥିରେ ଟ୍ରେନ୍ରେ ଗଲେ ହେଉଛି ଆହୁରି ଅନେକ ଗୁଡ଼ିଏ ମନ୍ଦିର ଅଛି ପାର୍କ ଏକା ଦେଖିପାରିବେନି ଛାଡ଼ିଦେଇ ଯିବେ ସେଇ ଟ୍ରେନ୍ରେ ଆସ୍ତେ ଆସ୍ତେ ଯିବେ ସେଇ ଇମାମି ମନ୍ଦିର ଦେଖିବ ଆସିବ ଯଦି କ୍ୟାବ୍ରେ ଗଲେ ବାଟରେ ରହିବନି ଦର୍ଶନୀୟ ସ୍ଥାନ ଅଛି ସେଗୁଡ଼ାକ ସବୁ ଦେଖିକିଯିବେନା ପୁରୀ ଗଲାବେଳେ ରାସ୍ତାରେ ସେଇ କୋଣାର୍କ ଅଛି କି ସେଇ ବାଟରେ ଯୋଉସବୁ ମନ୍ଦିର ପାର୍କ ଇତ୍ୟାଦି ଅଛିନା ସେସବୁ ଦେଖିବାକୁ ପଡ଼ିବ ନା ଆପଣ ଯଦି କହିବେ ତ ଖାଲି ପୁରୀ ଦେଖିବେ ଆଉ ତ ପୁରୀକୁ ଗଲାବେଳେ ଟ୍ରେନ୍ରେ ଯିବେ ଆସିଲାବେଳେ କ୍ୟାବ୍ ବୁକିଙ୍ଗ କରିଦେଇକି ଆସିଲାବେଳେ ଆସିଲେ ଯେ ସବୁ ଅନ୍ୟ ସବୁ ଜାଗା ଦେଖିପାରିବେ ଆମେ ଯୋଉ କୋଣାର୍କରେ ଯୋଉ ରହୁଛୁ

ଆଉ ତାଆନେ ଆସିଲାବେଳେ ତାଆନେ କ୍ୟାବ୍ ବୁକିଙ୍ଗ କରିଦେବା ହଁ ପୁରୀରୁ ଆସିଲାବେଳେ ରାସ୍ତାରେ ସେଇ କୋଣାର୍କ ମନ୍ଦିର ପଡି଼ବ ସେଇ ସିଏ ସେଠି ନନ୍ଦନକାନନ ସିଏ ସବୁ ପଡ଼ିବ ସିଏ ସବୁ ଦେଖିକି ଆସିବା ଆଉ ହଁ ପୁରୀରେ ସବୁ ସୁବିଧା ଅଛି କିନ୍ତୁ ପୁରୀରେ ସବୁ ନିରାମିଷ ଉପରେ ପାଇବେ ଆଇଁଷ ସେଠି ପାଇବେନି କାରଣ ସେଟା ଜଗନ୍ନାଥଙ୍କ ପ୍ରସିଦ୍ଧ ସ୍ଥାନ ସେଥିପାଇଁ ସେଠି ଆଇଁଷ କିଛି ହୁଏନି ହଉ ତାହାନେ ରେଡ଼ି ତ ହଉ ଦେଖିଆ

ମୋର କିଏ ଆଉ ଯିବ ମୁଁ ଏକା ଯିବି ନା ଆପଣଙ୍କୁ ଯେହେତୁ ଆପଣ କିଛି ଜାଣିନାହାନ୍ତି ସେଥିପାଇଁ ମୁଁ ଏକା ଯିବି ଆପଣ ଆଉ ଆପଣଙ୍କ ଫେମିଲି ସହିତ ଯାଇପାରନ୍ତି କି ଆପଣ ଚାହିଁଲେ ବି ଏକା ଯିବେ ମୁଁ ମୁଁ କିନ୍ତୁ ଆପଣଙ୍କ ସାଙ୍ଗରେ ନିହାତି ରହିବା